ଆମ ବଗିଚାରେ ଯେଉଁ କାଠ ଫସଲ କରାଯାଉଛି ସେ କାଠ ଫସଲରେ ଆମେ ଆଗେ ଗଛ ଲଗାଇବା ପୂର୍ବରୁ ସେ ଖତ ଦେଇ ଆମେ ଗଛ ଲଗାଇଥାଉ ଲେମ୍ବୁ ଗଛ ହଉ ପିଜୁଳି ଗଛ ହଉ ଯେ କି କୋବି ହଉ କି ଟମାଟର ହଉ ଭେଣ୍ଡି ହଉ ବାଇଗଣ ହଉ ଏଇସବୁ ଲଗାଇ ଆମେ ଆମ ଯେଉଁ ବଗିଚାଟାକୁ ସମ୍ପୂର୍ଣ୍ଣ ପରିବାରେ ରଖିଥାଉ